ଆମର୍ ଏରିଆରେ କୃଷି ଉପରେ ବେଶୀ ବିଜନେସ୍ ହେଉଛେ ବେଶୀ ଆମର୍ ଯେତେ ପିଲା ବି ଅଛନ୍ ସବୁ ପିଲା ପ୍ରାୟ କୃଷି ଉପରେ ଯେନ୍ତାକି ଟ୍ରାକ୍ଟର୍ ଗୁଟେ ଆଣିଲା କିଏ ଗୋଟେ ହାର୍ବେସ୍ଟେର ହୁଏ ଏଇନା ମଣ୍ଡି ଚାଲିଛେ ମଣ୍ଡିରେ କିଏ ଏଜେଣ୍ଟ ଏଜେଣ୍ଟ ରହିଲା ସେଇ ହିସାବରେ କାମ୍ କରୁଛି ତା'ପରେ ଆମର୍ କୃଷି ଉପକାର୍ କିନ୍ ଟ୍ରାକ୍ଟର୍ ଲୋକେ ଭଡ଼ା ଦେଉଛେ ଭଡ଼ା ସେ ନୋକ ପଇସା ପାଉଛେ ତା'ପରେ ଆମର୍ ବହୁତ ଜିନିଷ୍ ହେଉଛେ ଇଟା ଆର୍ ଉପରେ ଆର୍ ବିଷୟରେ ଯେନ୍ତା ସିକ୍ୟୁରିଟି ଗାର୍ଡ଼ ତା'ପରେ କେନ୍ ହସ୍ପିଟାଲ୍ ଗୁଡ଼ିକ ପୋଷ୍ଟ ବାହାରିଲା ସେ ବିଷୟରେ ବି କାମ୍ ଚାଲ୍ଛେ ଆରୁ ପିଲାମାନେ କେନ୍ତା କରି ଗଭର୍ଣ୍ଣମେଣ୍ଟ ପୋଷ୍ଟ ବାହାରିବା ସେଇ ଉପରେ ଦେଖୁଛନ୍ ଆରୁ ଯେତେବେଳେ ସରକାରୀ ଚାକ୍ରିମାନେ ବାହାରୁଛି ସେତେବେଳେ ସର ସରକାରୀ ଚାକ୍ରି ଆପ୍ଲାଏ କରୁଛନ୍ ସରକାରୀ ଚାକ୍ରି ପାଇଲେ ବୋଲେ ସେ ଗୁଟେ ଗଭର୍ଣ୍ଣମେଣ୍ଟ ଏ ଏମ୍ପ୍ଲୋଇ ହେଇପାରୁଛି ଆଉ ବେସରକାରୀ ଚାକ୍ରି ମାନେ ବି ଏନ ବାହାରୁଛି ଯେନ୍ତାକି କେନ୍ ହସ୍ପିଟାଲ୍ ଗୁଟେ ହେଲା ସେ ହସ୍ପିଟାଲ୍ରେ ସିକ୍ୟୁରିଟି ଗୁଟେ ଆସିଲା କି ଆଉ କିନ୍ କିନ୍ ପୋଷ୍ଟ ଯେନ୍ତା ବାହାରୁଛି ସେଇ ପୋଷ୍ଟରେ ବି ସେଇ ପିଲାମାନେ କାମ୍ କରୁଛନ୍ ଆର୍ ଚାଷ୍ ଉପରେ ଯେନ୍ତାକି ଆମ ବହୁତ ଲେବର୍ ହିସାବରେ ବି କେଇତି କାମ୍ କରୁଛନ୍ ମଣ୍ଡିରେ ଏଜେଣ୍ଟ ବି ରହୁଛନ୍ କେତେ ଏନ୍ତା କରି ସବୁ ଇନକମ୍ ଆସୁଛେ